ମୋତେ ଯଦି ଅଲଗା ଦେଶ୍କେ ଯିବାର୍ ଲାଗି ସୁଯୋଗ ମିଲ୍ବା ତାହେଲେ ମୁଇଁ ସାଉଥ୍ କୋରିଆ ଯିବାର୍ ଲାଗି ଚାହିଁମି କାହାଁଲା ଯେ କି ସେନେ ମୋତେ ସାଉଥ୍ କୋରିଆର୍ ଗାୟକମାନଙ୍କୁ ବହୁତ୍ ଭଲ୍ ଲାଗ୍ସି ସେମାନଙ୍କର ଗୀତ ବି ଭଲ୍ ଲାଗ୍ସି ସାଉଥ୍ କୋରିଆରେ ଭାଷା ବି ଭଲ୍ ଲାଗ୍ସି ସେନର୍ ଭାଷାକେ ମୁଇଁ ଶିଖିବାର୍ ଲାଗି ଚାହୁଁଛେଁ ମୋତେ ଅନେକ ପ୍ରକାରର ଭାଷା ଶିଖିବାକେ ଭଲ୍ ଲାଗ୍ସି ଆଉ କେବେବି ଯଦି ମଉକା ମିଲ୍ବା ତାହେଲେ ମୁଁ ଅଲଗା ଦେଶ୍କେ ଯାଇକରି ଅଲଗା ଭାଷା ଶିଖିବା ଲାଗି ଚେଷ୍ଟା କରିମି ସାଉଥ୍ କୋରିଆର ସ୍କୁଲମାନଙ୍କୁ ବି ଯିବାକେ ଚାହେଁସି ସେନେ ଅନେକ ଗାୟକମାନଙ୍କର ଗ୍ରୁପ ଅଛେ ସେ ଗ୍ରୁପମାନଙ୍କ ସାଙ୍ଗେ ମିଶିକରି ଫଟୋ ଉଠାବାକେ ଚାହେଁସି ଯେନ୍ଟାକି ମୋର ବହୁତ ବଡ଼୍ ସ୍ୱପ୍ନ